ସେ ସାର୍ କ'ଣ କି ମୁଁ ଆପଣଙ୍କ ଠାରୁ ଗୋଟେ ସୋଫା ଆଣିଥିଲି ତିିନି ମାସ ତଳେ ସାର୍ ନାଇଁ ନାଇଁ ଯେଉଁ ସୋଫାଟା ଆଣିଥିଲି ଆକ୍ଚ୍ୟୁଆଲି କ'ଣ କି ସେ ସାର୍ ମାନେ ରେଟ୍ ଠେଇଁ କିଛି ନାହିଁ ରେଟ୍ ଯେତିକି ନେବେ ଆପଣଙ୍କର ଯେତିକି ରେଟ୍ ଆସୁଛି ଆପଣ ସେତିକି ନେବେ କିନ୍ତୁ ସେଇଟା ସାର୍ ଭଲ ପଡ଼ିଲାନି ନା ନା ଭଲ ପଡ଼ିଲାଣି କ'ଣ କରିବ ଆପଣ ଯେଉଁଟାକି ଏଇଟା ମାନେ ଫେନ୍ସିଙ୍ଗ୍ବି ଆପଣ ଠିକ୍ ସେ ହେଇନି ବାସ୍ ଖୁବ୍ କମ୍ ଦିନରେ ବି ସାର୍ ସେଇଟା କ'ଣ କି ମାନେ ସେ ଗଦି ଗୁରା ସବୁ ଉଠିଲା ମନକୁ ଉଠିଲା ନାଇଁ ନାଇଁ ସାର୍ ଭଲ ରହିଲେ ସିନା ସେଇଟାକୁ ଲୋକମାନେ ମାନେ ତା'ର ଚାହିଦା ବଢ଼ିବ ଲୋକମାନେ ଇଣ୍ଟରେଷ୍ଟେଡ଼୍ ହେବେ ସେଇଟାକୁ ଖରିଦ୍ କରିବେ ତ ସେ ଯେଉଁ ସେ କାଠବି କି କାଠ ଦେଲେ ସେଇଟା ସାର୍ ଜାଣି ହେଲାନି ଆଉ ସାର୍ ସେଇଟା କିନ୍ତୁ ମାନେ ଖୁବ୍ କମ୍ ଦିନରେ ସାର୍ ସେଇଟା ପୋକ ଖାଇଗଲା ତା'ର ଯେଉଁ ଗୋଡ଼ଟାର ମାନେ ଲେପ୍ଟ୍ ସାଇଡ଼୍ ଗୋଡ଼ ଗୋଟେ ପଛ ଗୋଡ଼ଟା ଏଇଟା ବି ମନକୁ ଭାଙ୍ଗିଗଲା ପୋକ ଖାଇକିରି ମନକୁ ବି ଭାଙ୍ଗିଗଲା ନାଇଁ ନାଇଁ ସାର୍ ପଇସା ଠେଇଁ କିଛି ମତଲବ୍ ନାହିଁ ସାର୍ ଜିନିଷଟା ଭଲ ହବା ଦରକାର ଯେହେତୁ ଜିନିଷ ଭଲ ଦେଖନ୍ତୁ ଆପଣ ଯଦି ଆମକୁ ମାନେ ଭଲ ଜିନିଷ ଗୋଟେ ଦେବେ ଆମେ ସବୁବେଳେ ଆପଣଙ୍କ ଦୋକାନ ଖୋଜି ଲୋକ ମାନେ ଗ୍ରାହକ କ'ଣ ସବୁବେଳେ ଆପଣଙ୍କ ଇଏ ବି ଖୋଜିକିରି ଆସିବେ ଯଦି ଜିନିଷ ଭଲ ନ ରହିବ ଆପଣ ଯେତେ ଯାହା ପ୍ରଚାର କରନ୍ତୁ ଯେତେ ଯାହା ଆଡ଼ଭର୍ଟାଇଜମେଣ୍ଟ୍ କରନ୍ତୁ ସେ ଆପଣଙ୍କ ଯିବେନି ଲୋକମାନେ ଯିବେନି ଜିନିଷ ଭଲ ହବା ଦରକାର ଆପଣ ବି ଯେଉଁଠି ଖରିଦ୍ କରିବ ଏଇଠୁ ଜିନିଷ ଭଲ ଆଣିବା ଦରକାର ସାର୍ ଠିକ୍ ଠିକ୍ ଠିକ୍ ଅଛି ସାର୍ ଠିକ୍ ଅଛି ସାର୍